କ'ଣ କହୁଛନ୍ତି ନାହିଁ କ'ଣ କ'ଣ ସଫା ନାହିଁ କହିଲେ କେଉଁଟା ସଫା ପାଇଁ ନାହିଁ ନାହିଁ ଯେଉଁଟା ଯେଉଁଟା ଆପଣ କହୁଛନ୍ତି ସେଇଟା ଆମର ଟିକେ ବର୍ତ୍ତମାନ ଯେହେତୁ ଷ୍ଟାଫ୍ ଅଭାବରୁ ଟିକେ ଏମିତି ହେଇଥିବ ବାକି ଆମର ସେମିତି ଆମର ରେକର୍ଡ଼ କିଛି ଖରାପ ନାହିଁ ବର୍ତ୍ତମାନ ଯେହେତୁ

ନାହିଁ ନାହିଁ ଆମର ହଁ ସେଇଟା ଗମେଣ୍ଟ୍ର ଯାହା ରୁଲ୍ ଅଛି ସେଇ ହିସାବରେ ଆମର କଟୁଛି ବାକି ପଇସା ଆପଣଙ୍କୁ ପେମେଣ୍ଟ୍ କରିବାକୁ ପଡ଼ିବ ସେଇଟା ଆପଣ ସେଇଟା ଆପଣ ଯେତେବେଳେ ଆଡ଼୍ମିଟ୍ କଲେ ସେଇଟା ଆପଣ ବୁଝିିବାର ଥିଲା ଆଜ୍ଞା ଆଜ୍ଞା ଯାହା ତ ଆଜ୍ଞା ଆଜ୍ଞା ଯାହା ତ ମିଷ୍ଟେକ୍ ହେଇଛି ଆପଣ ଏବେ ଗୋଟେ କାମ କରନ୍ତୁ ଆପଣଙ୍କର ବାକି ପେମେଣ୍ଟ୍ କରି ଦିଅନ୍ତୁ ବୁଝି ପାରିଲେ କିି ହଁ ନେଷ୍ଟ୍ ଟାଇମ୍ ଆଉ ଏମିତି ଆମର ନାହିଁ ନାହିଁ ସେମିତି କେହି ଷ୍ଟାଫ୍ ଆପଣଙ୍କୁ ସେହି ମିସ୍ ବିହେଭ୍ ଆପଣ ସେଇଟାକୁ ଆପଣଙ୍କୁ ସେମିତି ଲାଗିଥିବ ନାହିଁ ନାହିଁ ସେଇଟା ଆପଣଙ୍କର ଭୁଲ୍ ଧାରଣା ସେମିତି କିଛି ହେଇ ନଥିବ କପଲ୍ ମାନଙ୍କୁ କେବେ ଅବହେଳା କରା ହଉନି ନାହିଁ କହିଲି ପରା ସେଇଟା ଆପଣଙ୍କୁ ଆମର ଯେହେତୁ ଟିକେ ଷ୍ଟାଫ୍ ଏବେ ସର୍ଟ ଅଛନ୍ତି ସେଥିପାଇଁ ନହେଲେ ଆମର ସେମିତି ହସ୍ପିଟାଲ୍ର କିଛି ଖରାପ ଇଏ ନାହିଁ ଠିକ୍ ଅଛି ଏବେ ଆପଣ ଆପଣଙ୍କର ଯେଉଁଟା ପେଣ୍ଡିଂ ଅଛି ସେଇଟା ପେମେଣ୍ଟ୍ଟା କ୍ଲିଅର୍ କରି ଦିଅନ୍ତୁ ବାକି ଆମର ନେଷ୍ଟ୍ ଟାଇମ୍ ଆଉ ସେମିତି କିଛି ଅସୁବିଧା ପାଇବେନି